ଭାଇ ଇଏ ମୁଁ ଯୋଉ ସ୍ଥାନକୁ ଯିବାକୁ ଚାହୁଁଛି ତ ସେ ଟାଇମ୍ଟା ଆପଣ ମୋତେ କେତେବେଳେ ସେଇଠି ପହଞ୍ଚାଇ ପାରିବେ ମୋତେ ଦଶଟା ପାଞ୍ଚରେ ସେଠାରେ ପହଞ୍ଚିବାକୁ ଅଛି ଆପଣ ତ ରାସ୍ତା କେତେ ଟାଇମ୍ ଚେଞ୍ଜ୍ ହୋଇଗଲାଣି ତ ଏଇ ଯେଉଁ ରାସ୍ତା ନୂଆ ରାସ୍ତା ତିଆରି ହେଉଛି ଆପଣ ଏପଟେ ଯେଉଁ ବୁଲେଇକି ଯାଉଛନ୍ତି ତା'ହେଲେ ଆମେ ଏପଟେ ବୁଲିକି ଗଲେ କେତେ ଟାଇମ୍ରେ ସେଇଠି ପହଞ୍ଚିପାରିବା ଆଉ ଯଦି ଆପଣ ଏ କ୍ୟାବ୍ର କିମ୍ବା ଯଦି ଆପଣଙ୍କ ଲେଟ୍ ହେଉଛି ତା'ହେଲେ ମୁଁ ଆଉ କୌଣସି କ୍ୟାବ୍ କି ଅଟୋରେ ଗଲେ ସେଠାରେ ପହଞ୍ଚିପାରିବି ଆଉ ଯଦି ଆପଣ ମୋତେ ନେଇକି ଯାଉଛନ୍ତି ତା'ହେଲେ ମୋତେ କୁହନ୍ତୁ ସେ ଟାଇମ୍ରେ ଆମେ ଦଶଟା ଭିତରେ ପହଞ୍ଚିପାରିବା କି ନାହିଁ ଆଉ ଏଇ ଯେ ଗଲେ ଆମେ